ହଁ ଆପଣ କିଏ କହୁଛନ୍ତି ହଁ କହୁନାହାନ୍ତି ହଁ ଆପଣ ଯାହା ଅସୁବିଧା ଅଛି ଆପଣ ଆସନ୍ତୁ ସବୁ ପ୍ରକାର ଡକ୍ଟର ଆଭେଲେବୁଲ୍ ଅଛନ୍ତି ହୁଁ ଆପଣ ଆସନ୍ତୁ ଆସନ୍ତୁ ସବୁପ୍ରକାର ଜିନିଷ ଆଭେଲେବୁଲ୍ ଅଛି କ'ଣ ଦରକାର ଆପଣ କୁହନ୍ତୁ ଆପଣ ଅନଲାଇନ୍ ଆପଣ ଅନଲାଇନ୍ କରିପାରିବେ ଟିକେଟ୍ ବି ଏଠିକି ଆସିକି କରିପାରିବେ ପେମେଣ୍ଟ୍ ଆପଣଙ୍କର ଟେଷ୍ଟ ଦେଖିକି ଦୁଇ ହଜାର ଟଙ୍କା ପାଞ୍ଚ ହଜାର ଟଙ୍କା ଏମିତି ସବୁ ଆପଣଙ୍କର ଟେଷ୍ଟ ଦେଖିକି ଅଛି ପେମେଣ୍ଟ୍ ଆମ ଟିକେଟ୍ କରିବାକୁ ହେଲେ ସକାଳ ଛଅରୁ ଦିନ ବାରଟା ଯାଏଁ ରହୁଛି ହଁ ହଁ ନାଇଁ ଆପଣ ଏଠି ସବୁପ୍ରକାର ମେଡ଼ିସିନ୍ ଆଭେଲେବୁଲ୍ ରହୁଛି ତ କିଛି ମେଡ଼ିସିନ୍ ଆପଣଙ୍କୁ କିଣିବାକୁ ପଡ଼ିବ ପେମେଣ୍ଟ୍ ବି କରିବାକୁ ପଡ଼ିବ ଆଉ କିଛି ମେଡ଼ିସିନ୍ ଆମ ପାଖରେ ଆଭେଲେବୁଲ୍ ବି ରହୁଛି ହଁ ସ୍ୱାସ୍ଥ୍ୟ କାର୍ଡ଼ରୁ ସବୁ ସୁବିଧା ରହୁଛି ଆପଣ ଯାହାବି ଚାହିଁବେ ସବୁ କରିପାରିବେ ତ ଆପଣ ଆସନ୍ତୁ ଦେଖନ୍ତୁ ଆଜ୍ଞା ଆପଣ ଆସୁନାହାନ୍ତି ଆସନ୍ତୁ ସବୁ ପ୍ରକାର ସୁବିଧା ମିଳିବ ଯେବେ ବି ଚାହିଁବେ ଆପଣ ସେ ଅପରେସନ୍ କରିପାରିବେ ଟାଇମ୍ ଆପଣ ଟିକେଟ୍ ଛଅଟାରୁ କରିବେ ନଅଟାରୁ ଏଗାରଟା ଭିତରେ ଆସିବେ ଆଉ ଆପଣଙ୍କର କ'ଣ ହେଇଛି ତ ଆପଣ ଆସନ୍ତୁ ସ୍କାନ୍ କରିବା ସ୍କାନ୍ କରିକି ଦେଖିବା ଦେଖିଲାପରେ କ'ଣ ତାପାଇଁ କ'ଣ କରିବା ଆପଣଙ୍କୁ କୁହାଯିବ ତ ଆପଣ ସେଇ ଅନୁସାରେ ପ୍ରିପେୟାର ହେବେ ଆଜ୍ଞା ସବୁପ୍ରକାର ସୁବିଧା ମିଳିବ ଆଜ୍ଞା ଆଜ୍ଞା ସବୁ ପ୍ରକାର ସୁବିଧା ମିଳିପାରିବ ଏଠି ଆପଣଙ୍କୁ ଯାହା ଚାହିଁବେ ଆପଣ ସବୁପ୍ରକାର ନା ଆପଣଙ୍କର ଯାହା ଅସୁବିଧା ହେଇଥିବ ସେଇ ସ୍ପେସିଆଲିଷ୍ଟ୍ ଯେଉଁ ଡକ୍ଟର୍ ଥିବେ ତ ଆମେ ତାଙ୍କୁ ମଗେଇବୁ ଡକେଇବୁ ନାଇଁ ଯଦି ଆମ ଦ୍ୱାରା ସମ୍ଭବ ତ ଆମେ ନିଜେ କରିପାରିବୁ ମ୍ୟାକ୍ସିମମ୍ ଦୁଇ ତିନ୍ ତିନ୍ ଦିନରୁ ଚାର୍ ଦିନ୍ ରହିବାକୁ ପଡ଼ିବ

ଆପଣ ଆସନ୍ତୁ ଆପଣଙ୍କୁ ଯେତେବେଳେ ଫ୍ରି ହେଉଛି ଆପଣ ସେତେବେଳେ ଆସନ୍ତୁ ସୁବିଧା ଦେଖି ଆସନ୍ତୁ ଆଜ୍ଞା ଆଜ୍ଞା ସଦାବେଳେ କ୍ଲିନିକ୍ ଖୋଲା ରହୁଛି ଆପଣ ଯେବେ କହିବେ